ବୁଣାବୁଣି କରିବା ଆଉ ସିଲେଇ କରିବା ହେଉଛି ମୋର ନିଜର ଖୁସି ପାଇଁ ମୁଁ କରେ ଆଉ ସେଥିରୁ ମୁଁ କିଛି ରୋଜଗାର ମଧ୍ୟ କରିଥାଏ ସିଲେଇ ପ୍ରଥମରୁ ହିଁ ମୋର ସିଲେଇ କରିବାଟା ପସନ୍ଦ ରହିଛି ସେଥିରୁ ମୁଁ ଡ୍ରେସ୍ ବ୍ଲାଉଜ୍ ଏହିସବୁ ଜିନିଷ ବହୁତ ଜିନିଷ ତିଆରି କରେ ସିଲେଇ କରେ ଆଉ ରୋଜଗାର ମଧ୍ୟ କରିଛି ଆଉ ଲଗାତାର୍ ସୂତା ସହିତ ମେସିନ୍ରେ କାମ କରିବା ଦ୍ୱାରା କିଛି ଅସୁବିଧା ତା'ମାନେ ଆଖିର ଅସୁବିଧା ରହିଛି କିନ୍ତୁ ତଥାପି ମଧ୍ୟ ମୋତେ କରିବାକୁ ଖୁସି ଲାଗେ ଆଖିରେ ଟିକିଏ ପ୍ରୋବ୍ଲମ୍ ଅସୁବିଧା ଦେଖିବାରେ ଅସୁବିଧା ଟିକିଏ ଟିକିଏ ଆଖି ଦରଦ ହୁଏ କିନ୍ତୁ ତଥାପି ବେଶୀ କିଛି ଅସୁବିଧା ହୁଏନି ମୁଁ ସିଲେଇ କରେ ଆଉ ବେଶୀ ନହେଲେ ବି କିଛି ଅଳ୍ପ ବହୁତ ରୋଜଗାର କରେ